ଆମ କନ୍ଧମାଳ ଜିଲ୍ଲାରେ ଆଥ୍ଲେଟମାନଙ୍କୁ ତାଲିମ ଦେବା ପାଇଁ ଏକ ସରକାର ଦ୍ୱାରା ତାଲିମ କେନ୍ଦ୍ର ଖୋଲା ଯାଇଛି ଏଠାରେ ସବୁପ୍ରକାର ସୁବିଧା ଅଛି ଖାଇବା ରହିବା ମେଡ଼ିକାଲ ସୁବିଧା ଅଛି ଏହି କ୍ରୀ କ୍ରୀଡ଼ାବାସରେ ସମସ୍ତ ଛାତ୍ରମାନଙ୍କୁ ସଠିକ ପରିମାଣରେ ଶିକ୍ଷା ଦିଆଯାଉଛି ଯେଉଁ ଛାତ୍ରମାନେ ସ୍କୁଲରେ ଚୟନ ହୋଇଥାନ୍ତି ସେହି ପିଲାମାନଙ୍କୁ କ୍ରୀଡ଼ାରେ ରହିଥାଆନ୍ତି ପିଲାମାନଙ୍କୁ ସଠିକ ସମୟରେ ଖାଇବା ଓ ତାଲିମ ଦେବା କାର୍ଯ୍ୟ କରୁଛନ୍ତି ସେହି ପିଲାମାନଙ୍କୁ ସଠିକ ହିସାବରେ ତାଲିମ୍ ଦିଆଯାଉଅଛି